ଓଡ଼ିଶାର ଅନେକ ଜାତୀୟ ଉଦ୍ୟାନମାନ ରହିଛି ଏବଂ ବନ୍ୟଜନ୍ତୁ ଅଭୟାରଣ୍ୟ ମଧ୍ୟ ରହିଛି ଆମ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀର ଅଭୟାରଣ୍ୟ ଏବଂ ଶିମିଳିପାଲରେ ବାଘ ଅଭୟାରଣ୍ୟ ଚିଲିକାରେ ବିଭିନ୍ନ ଅଞ୍ଚଳର ଅନ୍ୟ ସହରର ପକ୍ଷୀମାନେ ଆସି ବୁଲୁଥାନ୍ତି ଏବଂ ଏହା ସହିତ ଆମର କୋଣାର୍କ ନନ୍ଦନକାନନରେ ବାଘ ଭାଲୁ ଏମିତି ବିଭିନ୍ନ ପଶୁପକ୍ଷୀ ସେଠାରେ ଦେଖିବାକୁ ମିଳନ୍ତି ନୂଆ ନୂଆ ପ୍ରଜାତିର ଉଦ୍ଭିଦ ମଧ୍ୟ ଦେଖିବାକୁ ମିଳନ୍ତି ଖଣ୍ଡଗିରି ଓ ସୁନ୍ଦରବନ ସୁନ୍ଦରବନରେ ମଧ୍ୟ ବିଭିନ୍ନ ସୁନ୍ଦର ସୁନ୍ଦର ଫୁଲ ଗଛ ରହିଛି ବଗିଚା ରହିଚି ଏହା ସହିତ ନୂତନ ଗଛ ଗୁଡ଼ିକ ମଧ୍ୟ ରହିଛି ସେଠାରେ ସେଠିକାରେ ଝରଣା ଯାଇଥାଏ ସେଠାକାର ଦୃଶ୍ୟ ବହୁତ ସୁନ୍ଦର ଅଟେ ଏହିପରି ଆମ ଓଡ଼ିଶାର ଅନେକ ଜାତୀୟ ଉଦ୍ୟାନଗୁଡ଼ିକରେ ଉଦ୍ଭିଦଠାରୁ ନେଇ ବିଭିନ୍ନ ଫୁଲ ଗଛଠାରୁ ନେଇ ଫଳ ଗଛ ଏହା ସହିତ ପଶୁ ରଙ୍ଗବେରଙ୍ଗର ପକ୍ଷୀ ବିଭିନ୍ନ ପ୍ରଜାତିର ନୂତନ ପଶୁମାନେ ମଧ୍ୟ ଦେଖିବାକୁ ମିଳନ୍ତି ଯାହାକୁ ବିି ଅନ୍ୟ ସହର ଏବଂ ଅନ୍ୟ ଦେଶ ରାଜ୍ୟଗୁଡ଼ିକରୁ ପର୍ଯ୍ୟଟକମାନେ ଆମ ଓଡ଼ିଶାକୁ ଦେଖିବା ପାଇଁ ଆସନ୍ତି ଆମ ଓଡ଼ିଶାର ସେହିସବୁ ପଶୁପକ୍ଷୀମାନଙ୍କୁ ସଂରକ୍ଷଣ ରଖିବା ଦେଖି ସେମାନେ ବହୁତ ଖୁସି ହୋଇଯାନ୍ତି ଏବଂ ଆମ ଓଡ଼ିଶାରେ ବିରଳ ପ୍ରଜାତିର ଅନେକ ରହିଛନ୍ତି ଯେମିତି ଆମ ଓଡ଼ିଶାର ବ୍ଲୁ କଙ୍କଡ଼ା ଆଲୁ ଏସବୁ ସଂଖ୍ୟା କମିବାରେ ଲାଗିଲାଣି ଏସବୁ ପଶୁ ଆଉ ଦେଖିବାକୁ ମିଳୁନାହାନ୍ତି ବହୁତ କମ୍ ମାତ୍ରାରେ ଦେଖିବାକୁ ମିଳୁଛନ୍ତି ତେଣୁ ଏଗୁଡ଼ିକର ସଂରକ୍ଷଣ ନିହାତି ଆବଶ୍ୟକତା ରହିଛି ତେଣୁ ଆମେ ଆମ ଓଡ଼ିଶାର ଜୀବଜନ୍ତୁ ପଶୁପକ୍ଷୀ ସେସବୁକୁ ଜୀବନ୍ତ ରଖିବା ଏବଂ ସଂରକ୍ଷଣ ରଖିବା ଦ୍ୱାରା ଆମ ଓଡ଼ିଶାର ବହୁତ ଉନ୍ନତି ହେବ ଏବଂ ଆମ ଆମର ଓଡ଼ିଶାରେ ଥିବା ପଶୁପକ୍ଷୀମାନଙ୍କୁ ଦେଖିବା ପାଇଁ ବାହାରୁ ପର୍ଯ୍ୟଟକମାନେ ଆମ ଓଡ଼ିଶାକୁ ଆସିବେ ଏବଂ ଆମ ଓଡ଼ିଶାର ଗୋଟେ ଭଲ କାର୍ଯ୍ୟ ପଶୁମାନଙ୍କୁ ବଞ୍ଚେଇ ଜୀବିତ ରଖିବାର ସେଇ ଯେଉଁ କାର୍ଯ୍ୟ ଆମେ କରିବା ସେ ତାହା ଦେଖି ବହୁତ ଖୁସି ହୋଇଯିବେ